ଆମ ଗାଁର ଯୁବକ ମାନେ କେତେଜଣ ଶିକ୍ଷିତ ଅଛନ୍ତି ଆଉ କେତେଜଣ ଅଶିକ୍ଷିତ ଅଛନ୍ତି ଯେଉଁ ମାନେ ଭଲରେ ପାଠ ପଢ଼ା ପଢ଼ି କରିଛନ୍ତି ସେମାନେ କିଏ ତ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି କିଏ ଡକ୍ଟର ବି ଅଛନ୍ତି କିଏ ଇଞ୍ଜିନିଅର ବି ଅଛନ୍ତି ସମସ୍ତେ ଯିଏ ଯାହାର କାମରେ ବ୍ୟସ୍ତ ଅଛନ୍ତି ଆଉ ଯେଉଁମାନେ କିଛି ପାଠ ପଢ଼ି ନାହାନ୍ତି ଯେଉଁ ମାନଙ୍କୁ କିଛି କାମ ମିଳୁନି ସେମାନେ ଗାଁରେ ହିଁ ରହୁଛନ୍ତି ବିଲରେ କାମ କରୁଛନ୍ତି ନହେଲେ କେଉଁଠି ଯଦି କଣ୍ଟ୍ରାକ୍ଟର କାମ ହେଉଛି ସେଇଠି କରୁଛନ୍ତି ଏମିତି ସବୁ ଯାଇକି ବାହାରେ ବି ରହୁଛନ୍ତି କିଏ ତ ଯାଇକି ଭୁବନେଶ୍ୱର କଟକ ଏମିତି ବଡ଼ ବଡ଼ ଜାଗାରେ ଯାଇକି କାମ ବି କରୁଛନ୍ତି ଆଉ ଯାହାକୁ ତା ପରେ ବି କିଛି କାମ ମିଳୁନି ଅଧା ପିଲା ଏମିତି ଖାଲିରେ ବି ରହିଛନ୍ତି ଯେଉଁମାନେ କିଛି ପାଠ ପଢ଼ି ନାହାନ୍ତି ସେମାନଙ୍କ ପାଇଁ ବି କିଛି କାମ ମିଳିପାରୁନି ଯେଉଁଥିପାଇଁ ସେମାନେ ଘରେ ହିଁ ରହୁଛନ୍ତି ବାପା ମାଁ ଙ୍କର ସେବା କରୁଛନ୍ତି ଆଉ କିଏ ଅଛନ୍ତି ଯେଉଁମାନେ ବାହାରକୁ ଯାଇକି ବହୁତ ବଡ଼ ବଡ଼ କାମ ବି କରନ୍ତି ଏମିତିକି କେରଳ କିଏ କିଏ ଯାଇକି ବି କାମ କରୁଛନ୍ତି